ମୁଁ ମୋର ମୁଁ ମୁଁ ସବୁବେଳେ ମୋର ରହୁଛି ଯେଉଁ ମୂଳ ଜୀବନ ଯୋଉଁ ରହୁଛି ପୂର୍ବ ମାନେ ପିଲା ବେଳର ଯେଉଁ ସ୍କୁଲରୁ ଯିବା ଆସିବା ଏବଂ ସ୍କୁଲରେ ପାଠ ପଢ଼଼ିବା ଏବଂ ପୂର୍ବ ଯେଉଁ ସାଂସ୍କୃତିକ ରହୁଛି କଳା ସାଂସ୍କୃତିକ ଏହାକୁ ମୁଁ ଆପଣେଇବାକୁ ଚାହେଁ ଏବଂ ଏହି ଏହାକୁ ଯେପରି ଯେଉଁ ଛୋଟବେଳେ ପିଲାବେଳେ ଆମେ ଆମ୍ବ ଚୋରି ଏବଂ ସାଙ୍ଗ ପିଲାମାନେ ଯାଇ ଯାଇ ଖଜୁରୀ ଚୋରି କରୁ ଏଇ ଯେଉଁ ରହୁଛି ଯେଉଁ ଛୋଟବେଳର ଖେଳ ଖେଳକୁଦକୁ ମୁଁ ମୋର ସ୍ମୃତି ହିସାବରେ ବିଷୟରେ ମାନେ ଭାବେ ଏବଂ ସ୍ମୃତି କରି ଆଜି ପର୍ଯ୍ୟନ୍ତ ମୁଁ ରହି ଆସିଛି ଏ ଏହାକୁ ମୁଁ ମଧ୍ୟ ଭଲ ପାଉଛି ଏବଂ ଏହାକୁ ମୋର ମୂଳ ସହିତ ସଂଯୋଗ କରିବାକୁ ଚାହୁଁଛି